ଆମ ଓଡ଼ିଶାର ଅଭିନେତା ଅଭିନେତ୍ରୀ କହିଲେ ମୋତେ ପସନ୍ଦ ନିଜ ବ୍ୟକ୍ତିଗତ କହୁଛି ମୋତେ ସିଦ୍ଧାନ୍ତ ମହାପାତ୍ର ବହୁତ ପସନ୍ଦ ଏବଂ ସବ୍ୟଶାଚୀ ବି ଜଣେ ଭଲ ମଣିଷ ଭଲ ଲୋକ ସେ ଖାଲି ଭଲ ଆକ୍ଟର ନୁହନ୍ତି ଅଭିନେତା ଅଭିନେତା ନୁହନ୍ତି ସେ ତାଙ୍କର ବ୍ୟକ୍ତିତ୍ୱ ବି ବହୁତ ଭଲ ଏବଂ ସିଦ୍ଧାନ୍ତ ମହାପାତ୍ର ବି ସେ ତା'ର ବ୍ୟକ୍ତିତ୍ୱ ବହୁତ ଭଲ କାହିଁକି ନା ଫିଲିମ୍ ଜଗତରେ ସେ ବହୁତ ସିନେମା ଜଗତରେ ସେ ବହୁତ ଭଲ ଭଲ ସିନେମା ଆମକୁ ପ୍ରଦାନ କରିଛନ୍ତି ଯାହାଦ୍ୱାରା କିି ଆମ ସମାଜରେ ଭଲ ମେସେଜ୍ ବି ଯାଇଛି ତ ସବ୍ୟଶାଚୀ ଯିଏ ସେ ବି ବହୁତ ଜଣେ ଭଲ ମଣିଷ ତାଙ୍କ ଅଭିନେତା ସେତେ ମୁଁ ତାଙ୍କ ସିନେମା ମୁଁ ଦେଖିନି କିନ୍ତୁ ଯେତିକି ଦେଖିଛି ମୋତେ ଭଲ ଲାଗିଛି କିନ୍ତୁ ତାଙ୍କର ବ୍ୟବହାର ଏବଂ ଲୋକମାନଙ୍କ ପ୍ରତି ତାଙ୍କର ଭଲ ପାଇବା ପ୍ରେମ ସବୁ ଭଲ ଅଛି ଏବଂ ସିଦ୍ଧାନ୍ତ ମହାପାତ୍ର ଏଇ ଅଳ୍ପ କେତେ ଦିନ ହେଲା ଆମ ମାଲକାନଗିରିରେ ଆସିକି ତାଙ୍କର ଯେଉଁ ମଟର ବାଇକ୍ ଦ୍ୱାରା ତାଙ୍କର ଟିମ୍ ସହିତ ସେ ବୁଲାବୁଲି କରିକି ବିଭିନ୍ନ ଜାଗାରେ ବିଭିନ୍ନ ଆଦିବାସୀ ଏରିଆରେ ଯାଇକି ସେ ତାଙ୍କର ବୁଲିକି ଦେଖିଛନ୍ତି ଆମ ଓଡ଼ିଶା ମାଲକାନଗିରିରେ ବହୁତ ଭଲ ଜାଗା ଅଛି ସେହିସବୁ ଜାଗାକୁ ଯାଇ ବୁଲିକି ଦେଖିଛନ୍ତି ଏବଂ ପ୍ରତ୍ୟେକ ଗରିବ ଲୋକମାନଙ୍କ ତାଙ୍କ ସୁବିଧା ଅସୁବିଧା ବୁଝିଛନ୍ତି ଏବଂ ତାଙ୍କ ଅସୁବିଧା କ'ଣ ଅଞ୍ଚଳରେ କେଉଁ କେଉଁ ଅସୁବିଧା ତାଙ୍କେ ସେମାନେ ସମ୍ମୁଖୀନ କରୁଛନ୍ତି ସେଇ ସେଇ ଅସୁବିଧାର ସବୁ ପ୍ରତ୍ୟେକ ଗାଁର ଯାଇ ଯାଇ ସବୁ ଗାଁ ଗାଁରେ ଯାଇକି ବୁଲିକି ତାଙ୍କର ଅସୁବିଧାକୁ ବୁଝିକି ତାଙ୍କେ ଲେଖିକି ନେଇଛନ୍ତି ତାଙ୍କର ସୁବ୍ୟବସ୍ଥା କ'ଣ କରିବେ ଦେଖିବା ସିଦ୍ଧାନ୍ତ ମହାପାତ୍ର କ'ଣ କରୁଛନ୍ତି କିନ୍ତୁ ତାଙ୍କର ଯେଉଁ ବାଇକ୍ ଟୁର ତାଙ୍କର ଟିମ୍ ସହିତ ବହୁତ ଭଲ ଥିଲା ଏବଂ ପ୍ରତ୍ୟେକ ଲୋକଙ୍କ ସହିତ ଭଲ ବ୍ୟବହାର କରି ସମସ୍ତଙ୍କ ସହିତ ସେଲ୍ଫି ମଧ୍ୟ ନେଇଥିଲେ ପ୍ରତ୍ୟେକ କାହାକୁ ମନ କରିଦଉ ନାହାନ୍ତି ଆମ ମାଲକାନିଗିରିରେ ଯା ଯିଏ ଯାଇଛିି ତାଙ୍କ ସହିତ ସେ ଫଟୋ ନେଇଛନ୍ତି ସେଲ୍ଫି ଫଟୋ ନେଇଛନ୍ତି କାହାକୁ ମନା ବି କରିନାହାନ୍ତି ଏବଂ ତାଙ୍କର ସମାଜ ପ୍ରତି ତାଙ୍କର ଭଲ ପାଇବା ଏତେ ଅଛି ମୁଁ ନିଜେ ଦେଖିଲି ସେ ଜିନିଷଟାକୁ ସେ ଜିନିଷଟା ମୋତେ ବହୁତ ଭଲ ଲାଗିଲା ଯେ ଆମେ ସାଧାରଣ ମଣିଷ ଯାହାକି ଆମର ଦିନ ମଜୁୁରୀ ଆମର ଶହେ ରୁ ଦୁଇଶହ ଟଙ୍କା ସେଇ ଦିନ ମଜୁରୀଆ ଲୋକମାନଙ୍କ ସହିତ ବି ସେ ଫଟୋ ସେଲ୍ଫି ଉଠିବାରେ ସେ ଦ୍ୱିଧାବୋଧ କରିନାହାନ୍ତି ତାଙ୍କର ଏହିଇଭଳି ବ୍ୟବହାରକୁ ଆମେ ବହୁତ ପସନ୍ଦ କରୁଛୁ ସେ ସିନେମା ଜଗତର ହିରୋ ନୁହନ୍ତି ପ୍ରାୟ କହିବାକୁ ଗଲେ ଯେଉଁ ବ୍ୟକ୍ତିତ୍ୱ ଜୀବନରେ ବି ସେ ଜଣେ ହିରୋ କାହିଁକି ସେ ପ୍ରତ୍ୟେକ ଗରିବ ଲୋକଙ୍କର ସମସ୍ୟାକୁ ସେ ଲେଖିକି ନେଇଛନ୍ତି ତାଙ୍କର କ'ଣ ସୁବିଧା କରାଇଦେବେ ବୋଲିକି ଦେଖିବା ଆଗରେ କ'ଣ କରୁଛନ୍ତି କିନ୍ତୁ ତାଙ୍କର ଯେତିକି କରୁଛନ୍ତି ଆସିକି ଲୋକମାନଙ୍କ ସହିତ ସେ ଗରିବ ଲୋକମାନଙ୍କ ସହିତ କଥାବାର୍ତ୍ତା ହେଇକି ତାଙ୍କର ସମସ୍ୟା ସମସ୍ୟାଟିକୁ ଲେଖିକି ନେଇଛନ୍ତି ଏଇଟା ହେଲା ବଡ଼ କଥା ତ ଆଜି ଏହିଭଳି ଭାବରେ କେଉଁ ଆମର ହିରୋ ଆସିଛନ୍ତି କେଉଁ ଆମର ସିନେମା ଜଗନ୍ନାଥ ଜଗତର ଅଭିନେତା ଏମିତି ଆସିକି ଆମକୁ ଉତ୍ସାହିତ କରିଛନ୍ତି କିମ୍ବା ଆମ ସହିତ ଆମେ ତାଙ୍କୁ ଦେଖିବାଟା ଆମର ସ୍ୱପ୍ନ କିନ୍ତୁ ଆଜି ଆମେ ଘରେ ବସିକି ତାଙ୍କ ଦର୍ଶନ ପାଇଲୁ ଆମ ଘରେ ଆସିକି ଆମ ଗାଁ ଗାଁରେ ଆସିକି ସେ ବୁଲିକି ପ୍ରତ୍ୟେକ ଗାଁରେ ସମସ୍ତଙ୍କ ସହିତ ମିଳାମିଶା କରିକି ଭଲ ବ୍ୟବହାର ଦେଖାଇଛନ୍ତି ସେଇ ବ୍ୟବହାରକୁ ଆମେ ଖୁସି ସେ ଆଗକୁ କ'ଣ କରିବ ନକିବ ସେଇଟା ଆମେ ଜାଣିନୁ କିନ୍ତୁ ଆସିକି ଯେଉଁଭଳି ଭାବରେ ଆମ ସହିତ ଫଟୋ ନେଇଛନ୍ତି ପ୍ରତ୍ୟେକ ଗାଁ ଗାଁରେ ବୁଲିକି ଆମକୁ ଦେଖିବାର ତାଙ୍କୁ ସୁଯୋଗ ସେ କରିଯାଇଛନ୍ତି ସେଇଥିପାଇଁ ଆମେ ବହୁତ ଖୁସି ଆଉ ସବ୍ୟଶାଚୀ ସେ ସମାଜସେବୀ ଆମେ ବି ଜାଣିଛୁ ସ ସବ୍ୟଶାଚୀ ଭାଇ ତାଙ୍କୁ ନମସ୍କାର ତାଙ୍କର ସେଇ ଭଲ କର୍ମ ପାଇଁ ସେ ବହୁତ ଭଲ କର୍ମ କରିଛନ୍ତି ସମାଜସେବୀ କାମ ବହୁତ କରିଛନ୍ତି ଆଉ ବାବୁସାନ ସିଦ୍ଧାନ୍ତ ଇଏ ଅନୁଭବ ମହାନ୍ତି ତାଙ୍କ କଥା ମୁଁ କହି ପାରିବିନି ଅନୁଭବ ମହାନ୍ତି ସେ ରାଜନୀତି ଜଗତରେ ସେ ପାଦ ପକାଇଛନ୍ତି ତାଙ୍କ ଆଉ ସମାଜ ପ୍ରତି ତାଙ୍କର ବି ଥିବ ବହୁତ କର୍ତ୍ତବ୍ୟ ଅଛି ଏବଂ ସେ କରିଛନ୍ତି ମଧ୍ୟ ତ ତାଙ୍କ ବିଷୟରେ ମୁଁ କହିବାକୁ ଚାହିଁନି କାହିଁକି ନା ମୋତେ ସେ ରାଜନୀତି ବିଷୟରେ ମୋତେ ଏତେ ନଲେଜ ନାହିଁ ତ ମୁଁ କହିବାକୁ ଗଲେ ମୋର ପ୍ରିୟ ଏଇ ଯେତିକି ନାମ ଦିଆଯାଇଛି ସେ ଭିତରେ ସିଦ୍ଧାନ୍ତ ମହାପାତ୍ର ମୋର ପ୍ରିୟ ଅଭିନେତା ଏବଂ ସବ୍ୟଶାଚୀ ସେ ସମାଜସେବୀ ଭାବରେ ବହୁତ ପରିଚିତ ଏବଂ ବହୁତ ଗରିବ ଲୋକ ଏବଂ ବହୁତ ଅଭାବି ଲୋକଙ୍କୁ ସେ ସାହାଯ୍ୟ କରିଛନ୍ତି ସେଇଟା ଆମେ ଖବର ମାଧ୍ୟମରେ ଦେଖିବାକୁ ପାଇଛୁ ଟିଭି ମାଧ୍ୟମରେ ଦେଖିବାକୁ ପାଇଛୁ ଧନ୍ୟବାଦ